ମୋତେ ବହୁତ ବଗିଚାରେ କାମ କରିବାକୁ ଭଲ ଲାଗେ ମୁଁ ବଗିଚାରେ ବହୁତ ଫୁଲ ଫଳ ଗଛ ଲଗାଇଛି ଟଗର ମଲ୍ଲି ମନ୍ଦାର ଗେଣ୍ଡୁ ସୂର୍ଯ୍ୟମୁଖୀ ଫଳ ଆମ୍ବ ପଣସ କମଳା ପିଜୁଳି ଡାଳିମ୍ବ ଇତ୍ୟାଦି ଗଛ ଲଗାଇବାକୁ ଭଲ ଲାଗେ ମୁଁ ତାଙ୍କର ବହୁତ ଯତ୍ନ ନିଏ ସକାଳେ କିମ୍ବା ସନ୍ଧ୍ୟାରେ ଦୁଇଘଣ୍ଟା ଲେଖାଏ ଘାସ ଓପାଡ଼ିବା କି ଗଛରେ ପାଣି ଦେବା କି ଯେଉଁ ପୋକ ଲାଗିଲେ କୀଟନାଶକ ଔଷଧ ପକାଇବା ଏ ଗଛ ବଢ଼ିବା ପାଇଁ କିଛି ସାର ଔଷଧ ପକାଇବାକୁ ଗଛ ଦାୟିତ୍ୱ ନିଏ ମୋ ଅନୁଭୂତି ବହୁତ ଭଲ ଥିଲା ଏବଂ ମୁଁ ଅନ୍ୟମାନଙ୍କୁ ଟିପ୍ସ ଦେଇଥିଲି ଯେ ବଗିଚାର ଯତ୍ନ ନିଅନ୍ତୁ ଭଲ ଭଲ ଗଛ ଲଗାନ୍ତୁ